ପଶୁପାଳନରେ ପଶୁମାନଙ୍କୁ ସାଧାରଣତଃ ପାଦ ଏବଂ ମୁଖ ରୋଗ ଏଭିଆନ୍ ଇନଫ୍ଲୁଏଞ୍ଜା ଇତ୍ୟାଦି ରୋଗ ହେଇଥାଏ ଏବଂ ସେସବୁ ରୋଗକୁ ଆମକୁ ଆମେ ପଶୁ ଡାକ୍ତରଙ୍କୁ ଡାକିକି କିମ୍ବା ଘରେ ଆମର ପ୍ରାଥମିକ ଚିକିତ୍ସା କରିକି ଆମେ ସେ ଯେଉଁ ରୋଗକୁ ପ୍ରତିରୋଧ କରି କରିପାରିବା ଯେମିତିକି ଆମର ଏଭିଆନ୍ ଇନଫ୍ଲୁଏଞ୍ଜା ଏଗୁଡ଼ାକ ରୋଗରୁ ଆମେ ପ୍ରାଥମିକ ଚିକିତ୍ସା କରିପାରିବାନି ତ ଏ ରୋଗ ପାଇଁ ଆମକୁ ପଶୁ ଡାକ୍ଟରଙ୍କୁ ଡାକିବାକୁ ପଡ଼ିବ ପଶୁ ଡାକ୍ଟର ଆସିଲେ ସେମାନଙ୍କୁ ଇଞ୍ଜେକ୍ସନ୍ ଦେଇକି ସେମାନଙ୍କ ରୋଗ ଭଲ କରିଥାନ୍ତି